ହ୍ୟାଲୋ ସାର୍ ନମସ୍କାର ସାର୍ ମୋର ସ୍ୱାମୀ ମୋତେ ସବୁବେଳେ ବାଡ଼ଉଛି କହୁଛନ୍ତି କି ମୁଁ ଆଉ ଗୋଟେ ବାହାହେବି ତୁ ଘର ଛାଡ଼ିକି ପଳା ସେମିତି ବର୍ଷେ ହେଲାଣି ମୋର ଗୋଟେ ବର୍ଷକର ବି ପିଲା ହେଲାଣି ଏମିତି ମୋତେ ସବୁବେଳେ ଗୋଟେ ବାଡ଼ଉଛି ମୁଁ ବି ତା ପାଖରେ ଆଉ ରହିବାକୁ ଚାହୁଁନି ଛୁଆକୁ ଚାରି ବର୍ଷ ଚାଲିଲାଣି ମୁଁ ଏବେ ମୋ ଶାଶୁଘରେ ଏକା ଥିଲି ଏବେ ଦଶ ଦିନ ହେଲାଣି ବାପ ଘରକୁ ଆସିଛି ଆଜ୍ଞା ମୁଁ ତା'ସହିତ ଆଉ ରହିବିନି ସେ ସବୁବେଳେ ମୋତେ ବାଡ଼ଉଛି ନାଇଁ ସେ ସବୁବେଳେ ଗଞ୍ଜେଇ ଟାଣୁଛି ହଁ ଜାତି ଭାଇ ସବୁବେଳେ ମିଟିଙ୍ଗ୍ ହେଉଛି ଯେତେବେଲେ ମୋତେ ବାଡ଼ଉଛି ସେ ମୁଁ ଆଉ ମୋ ଶାଶୁ ଆଉ ଶ୍ଵଶୁରକୁ ନେଇକି ଆଉ ଆମ ଦାଦା ଶ୍ଵଶୁର କାକା ଶ୍ଵଶୁରକୁ ନେଇକି ସବୁ ବସିକି କଥାବାର୍ତ୍ତା କରୁଛୁ ସେମାନେ କହୁଛନ୍ତି ସେଇ ତାଙ୍କ ଆଗରେ ସେ କହିଦେଉଛି ନାଇଁ ମୁଁ ଆଉ ବାଡ଼େଇବିନି ପିଲାକୁ ଭଲ ଦେଖିବି କିନ୍ତୁ ତା'ପରେ ମୋତେ ସେଇ ବାଡ଼ଉଛି ମାରୁଛି ଏକା ମୁଁ ଆଉ ତା'ସହିତ ରହିବିନି ନା ନା ମୁଁ ସେମାନଙ୍କ ସହିତ କିଛି କରିନି ମୋତେ ସେ ଡାକିକି ବସାଇଲେ ସେ ଯାହା ମୋ ସହିତ କରୁଥିଲା ମୁଁ ସେଇଆ ଏକା ତାଙ୍କୁ କହିଲି ମୋ ପାଖରେ ଏକା ଅଛି ସେ ଛୁଆକୁ ନେବନି କହୁଛି ମୁଁ ତ ମନ୍ଦିରରେ ବାହା ହହୋଇଥିଲି ମୋ ପାଖରେ କିଛି ନାହିଁ ଖାଲି ଭଦ୍ରଲୋକମାନେ ସବୁ ଆସିକି ବସିଥିଲେ ସେମାନେ ସବୁ ସାକ୍ଷୀ ପଡ଼ିକି ବାହାଘର ହୋଇଥିଲା ହଁ ନାଇଁ ସେଇଟା ଏକା କରିନି ବା କିଛି ହଁ ସେସବୁ ଅଛି ଆଜ୍ଞା ହଁ ସେସବୁ ଲେଖା ଅଛି ମୋ ପାଖରେ ଆଜ୍ଞା ହଁ ତାଙ୍କର ସବୁ ଆଧାର କାର୍ଡ଼୍ ଅଛି ଆଉ ଭୋଟର୍ କାର୍ଡ଼୍ ଆଉ ଆମ ମା' ପିଲାଙ୍କର ଆଉ ତାଙ୍କର ରାସନ୍ କାର୍ଡ଼୍ ସବୁ ଅଛି ହଉ ଏଇ ପାଖରେ ଏକା ଅଛୁ ଆମେ ଆପଣ କହୁନାହାନ୍ତି କେବେ ଯିବି ଆଜ୍ଞା କଥା କରାଇଦେବି ଯେ ସେମାନେ ବି ଆଉ କ'ଣ କହିବେ ପୁଅ କଥାରେ ହିଁ ସେମାନେ ଚାଲୁଛନ୍ତି ମୋ କଥା ଯମା ଶୁଣୁନାହାନ୍ତି ଏକା ଆଉ ଏବେ ଶୁଣୁନାହାନ୍ତି ଏକା କିଛି ଆଜ୍ଞା ସାର୍ ନମସ୍କାର